ପଚିଶ ଆଠେ ଦୁଇହଜାର ତେଇଶି ଅଣତିରିଶି ଆଠେ ଦୁଇହଜାର ତେଇଶି ଷୋହଳ ପାଞ୍ଚ ଦୁଇହଜାର ତେଇଶି ତେର ତିନ ଦୁଇହଜାର ତେଇଶି ତିରିଶ ଛଅ ଦୁଇହଜାର ତେଇଶି